ଓଡ଼ିଶାର ଲୋକପ୍ରିୟ କମେଡ଼ି କ୍ଲବ ଆଉ ସେଥିରେ ଯେଉଁ ଷ୍ଟାଣ୍ଡ ଅପ୍ କମେଡ଼ି ଅଛନ୍ତି କମେଡ଼ିଆନ ସେଥିମଧ୍ୟରୁ ଆପଣଙ୍କର ଯେଉଁ ସତ୍ୟବ୍ରତ ମହାପାତ୍ର ସେ ମୋତେ ରିଏଲି ବହୁତ ଭଲ ଲାଗନ୍ତି ତାଙ୍କର ୱେ ଅଫ ଟକିଙ୍ଗ ତାଙ୍କର ଯେଉଁମାନେ କ'ଣ କମେଡ଼ି କରିବାର ଶୈଳୀଟା ବହୁତ ପସନ୍ଦ ମୋର କାହିଁକି ନା ସେ ତ ଖାଲି ଆମ ଓଡ଼ିଶାର ନୁହେଁ ବାହାରେ ବି ବହୁତ ନାମ କମାଇ ସାରିଲେଣି ତାଙ୍କର ଯେଉଁ ମୁଁ ଦେଖିଥିଲି ତାଙ୍କର ତ ମୁଁ ପ୍ରାୟତଃ ସବୁଗୁଡ଼ାକ ଦେଖେ ଇଭେଣ୍ଟ ତାଙ୍କର ଯେଉଁ ଇଭେଣ୍ଟ ଦେଖିଥିଲି ଯେଉଁଟାରେ କି ସିଏ ଆମର ଓଡ଼ିଶା ବିଷୟରେ କହୁଛନ୍ତି ଏ ଯେଉଁ ଝାଡ଼ଖଣ୍ଡ ନେଇଗଲା ପାଣି ୱେଷ୍ଟ ବେଙ୍ଗଲ ନେଇଗଲା ଚୁତିଆ ବନାଇକି ରସଗୋଲା ନେଇଗଲା ସେଥିରେ ମୁଁ ପ୍ରକୃତରେ ବହୁତ ମଜା ନେଇଥିଲି ଆଉ ତାଙ୍କର କହିବା ଶୈଳୀ ବହୁତ ନିଆରା ମୋତେ ସତ୍ୟବ୍ରତ ମହାପାତ୍ର ଯେଉଁ କମେଡ଼ିଆନ ଅଛନ୍ତି ଷ୍ଟାଣ୍ଡ ଅପ୍ କମେଡ଼ିଆନ ତାଙ୍କ କମେଡ଼ି ଶୁଣିବାକୁ ବହୁତ ଭଲ ଲାଗେ ତାଙ୍କ ରିଏଲି ସେ ତାରିଫର ହକଦାର